ତିରିଶ ପାଞ୍ଚ ଉଣେଇଶ ଶହ ଅଠାନବେ ଚଉଦ ଛଅ ଉଣେଇଶଶହ ଅଶୀ ଷୋହଳ ସାତ ଦୁଇ ହଜାର ଦୁଇ ଅଠେଇଶ ନଅ ଦୁଇ ହଜାର ସାତ ଏକ ଏକ ଉଣେଇଶଶହ ବୟାଅଶୀ